ଓଡ଼ିଶାର କୃଷିକ୍ଷେତ୍ର ପରିବେଶ କିମ୍ବା ସାମାଜିକ ପ୍ରଭାବକୁ ପ୍ରଭାବ ସମାଧାନ କିମ୍ବା ହ୍ରାସ କରେ ଜଳବାୟୁ ଏଠାରେ ଆମ ଓଡ଼ିଶାର ଜଳବାୟୁ ବହୁତ ଭଲ ସେଥିପାଇଁ ଆମ ଅଞ୍ଚଳ ପାଇଁ କୃଷି ବହୁତ ଉପଯୋଗୀ ତେଣୁକରି ଏଠାରେ ମୁଖ୍ୟତଃ ଚାଷ କାମ ଚାଷ କାର୍ଯ୍ୟ ବହୁତ ମାତ୍ରାରେ ହୋଇଥାଏ ଓଡ଼ିଶାର ଜଳବାୟୁକୁ ଜଳବାୟୁ ପାଇଁ ଓଡ଼ିଶା ଗୋଟିଏ କୃଷି କ୍ଷେତ୍ର ରାଜ୍ୟ ହୋଇପାରିଛି